ମୋର ପ୍ରିୟ ମାଛ ହେଉଛି ଭାକୁର ଏବଂ ଚିଙ୍ଗୁଡ଼ି ସାଧାରଣତଃ ସାଧାରଣତଃ ଲୋକମାନେ ଖାଇବାକୁ ପସନ୍ଦ କରନ୍ତି ଭାକୁର ରୋହି କେରାଡ଼ି ଚିଙ୍ଗୁଡ଼ି ଶେଉଳ କଣ୍ଟିଆ ଇତ୍ୟାଦି